ଆମ ଗାଁରେ ବହୁତ ପ୍ରକାର ମାନେ ବ୍ୟବସାୟୀମାନେ ଅଛେ କରୁଛନ୍ ଲୋକେ କରୁଛୁ ବି ଯେନ୍ତାକି ଚାଷବାଡ଼ି ବି କରୁଛୁଁ ତା'ପରେ କପଡ଼ା ବିଜନେସ୍ ମାନେ କରୁଛ ଦୋକାନ ବଜାର ମାନେ ବି ଲୋକେ ଦେଇଛନ୍ ସବୁ ଚଲୁଛେଁ ଆଉ ଅନେକ ଅନେକ ମିଲ୍ ଫ୍ୟାକ୍ଟ୍ରି ମାନେ ବି ଅଛେ କପଡ଼ା ମିଲ୍ ମାନେ ଅଛେ କପଡ଼ା ବୁଣାକାରମାନେ ବି ଲାଗିଛନ୍ କପଡ଼ା ବାହାର କରୁଛନ୍ ଫ୍ୟାକ୍ଟ୍ରିରୁ

ଅନେକ ଅନେକ ମାନେ କଳା ଶିଳ୍ପମାନେ ବି ଅଛେ ଯେନଟା କି କଳାକାରମାନେ ବି ବହୁତ ଅଛନ୍ ଗୀତ ବାଦ୍ୟମାନେ ବି କରୁଛନ୍ ଆଉ ସବୁପ୍ରକାର ଧନ୍ଦା ଏନ ଚାଲିଛେଁ ସବୁପ୍ରକାର ସୁବିଧା ବି ହଉଛେଁ ଆଉ ଭଲ ହିସାବ ଆମରି ଗାଁ ଅଞ୍ଚଳରେ ଏ ଲୋକେ ଲୋକଜନ ସବୁ ବ୍ୟବସାୟୀରେ ଲାଗିଛନ୍ ଅନେକ ମୂର୍ତ୍ତି ଶିଳ୍ପୀମାନେ ବି ଅଛନ୍ ମୂର୍ତ୍ତିମାନେ ତିଆରି କରୁଛନ୍ ବିକ୍ରି କରୁଛନ୍ ପୂଜାପାଠରେ ପର୍ବପର୍ବାଣିରେ ସବୁ ପ୍ରକାର ଲୋକଜନ ଆମର ସବୁପ୍ରକାର ହିସାବ ଅନେକ ଅନେକ ହିସାବରେ ସେମାନେ ବ୍ୟବସାୟୀମାନେ କରୁଛନ୍ କେ ଚାଉଲ ବିକୁଛେ କେ ଧାନ ବିକୁଛେ କି ଭାଇ ପରିବାର ବିକୁଛେଁ ସବୁ ବ୍ୟବସାୟୀମାନେ ଚାଲିଛେଁ ଅନେକ ଅନେକ ଜାଗାକେ ଯାଇ କରି ସେମାନେ ଲୋକେ ବିକ୍ରି କରିକିରି ଆଣୁଛନ୍ କିଏ ବିକା ଗାଁରେ ବିକା କରୁଛନ୍ ସବୁ ପ୍ରକାର ହିସାବ ଏଇନା ଚାଲିଛେ ସୁବିଧା ହିସାବ ଚାଲିଛେ